ପନ୍ଦର ଆଠ ଦୁଇହଜାର ତିନି ପାଞ୍ଚ ଚାରି ଦୁଇହଜାର ଦୁଇ ଉଣେଇଶ ଚାରି ଦୁଇହଜାର ତେଇଶ ସତର ପାଞ୍ଚ ଦୁଇହଜାର ଅଠର ଉଣେଇଶ ଦଶ ଦୁଇହଜାର ସାତ